ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗେମ୍ ମଧ୍ୟରେ ପାର୍ଥକ୍ୟ ହେଉଛି ଗ୍ରାମରେ ଖେଳୁଥିବା ଗେମ୍ ଗୁଡ଼ିକ ଯେପରି ଭଲିବଲ୍ କ୍ରିକେଟ୍ ସେମିତି ପିଲାମାନଙ୍କୁ କିଛି ପ୍ରଭାବ ପଡ଼େନି ଓ ସହରାଞ୍ଚଳରେ ଯେଉଁ ଗେମ୍ ଗୁଡ଼ିକ ଖେଳନ୍ତି ଯେମିତି ପବ୍ଜି ଅନେକ ଜିନିଷ ଗେମ୍ ଖେଳନ୍ତି ସେହା ମସ୍ତିସ୍କକୁ ବହୁତ ପ୍ର ପ୍ରଭାବ ଦେଇଥାଏ ଓ ଦେହକୁ ମଧ୍ୟ ଅସୁସ୍ଥ କରିଦେଇଥାଏ ସେଥିପାଇଁ ସେମିତି ଗେମ୍ ଖେଳିବା କ୍ଷତିକାରକ ହୋଇଥାଏ